ମୁଁ ଆମ୍ବ ପଣସ ଲଙ୍କା ଆମ୍ବ ଗଛ ଲଗାଏ ଏବଂ ନିଜେ ମଧ୍ୟ ବହୁତ ଗଛ ଉତାରି ସାରିଛି ତା ସହିତ ଆମର ଜହ୍ନି ଝୁଡୁଙ୍ଗ କାକୁଡି କଖାରୁ ଏହାକୁ ମଧ୍ୟ ଲଗେଇ ମଧ୍ୟ ଦୈନନ୍ଦିନ ମଧ୍ୟ ମୁଁ ଉତ୍ପାଦନ କରୁଛି ମୁଁ ନିଜେ ଜଣେ କୃଷକ ଭାବରେ ଏ କାର୍ଯ୍ୟ କରୁଛି ମୋ ବାଡ଼ି ବଗିଚାରେ ଚାରାଗଛ ନେଇ ଲଗାଇ ମୁଁ ସେଥିରୁ ମଧ୍ୟ ଫଳ ଉତ୍ପାଦନ କରି ମଧ୍ୟ କିଛି ପଇସା ମଧ୍ୟ ପାଉଛି ଏବଂ ପନିପରିବା ମଧ୍ୟ ଦୈନନ୍ଦିନ ମୁଁ ସଂଗ୍ରହ କରିପାରୁଛି